ଭାରତୀୟ ଶିକ୍ଷା ବ୍ୟବସ୍ଥା କେନ୍ତା ହେବାର୍ କଥା ଆମର୍ ହିନ୍ଦୀ ଭାଷାଟା ଜାତୀୟ ଭାଷା ଆଉ ରାଜ୍ୟ ଭାଷାରେ ଆମର ଓଡ଼ିଆ ଭାଷା ଆଞ୍ଚଳିକ ଭାଷାରେ ଆମର୍ ସମ୍ୱଲପୁରୀ ଭାଷା ଯେନ୍ତା ଆମର କଥିତ ଭାଷା କହୁଛି୍ ଯେନ୍ତା ସେଇଟା କି ଆମେ ବି ଲିଖିତ୍ ହିସାବେ ବି ଯଦି ପ୍ରଚଳିତ କର୍ମା ପ୍ରଚଲନ୍ କର୍ମା ବୋଲେ ସମ୍ଭବ ହେ ଆମର୍ ଲୋକ୍ ସେଇଟା କି ଯଦି ଚେଷ୍ଟା କରିବେ ବେଲେ ଆମର ଆଞ୍ଚଳିକ ଭାଷା କି ବି ସେଇଟା ଲିଖିତ୍ ହିସାବେ ବ୍ୟବହାର କରି କିରି ଆମ ଭଲ ଭାବେ ଲୋକମାନେ ଯେନ୍ତା ବୁଝି ନ ପାରୁଛନ୍ ଯେନ୍ କଠିନ୍ ଶବ୍ଦ କି ସେଇଟା ଆଞ୍ଚଳିକ ଭାଷା ହିସାବେ ବି ସେ ଶବ୍ଦମାନଙ୍କୁ ବୁଝି ପାର୍ବେ ଆଉ ଆହ୍ୱାନଟା ହେବାର୍ କଥା ଯେ ଆମର୍ ଆଞ୍ଚଳିକ୍ ହିସାବେ ଆଞ୍ଚଳିକ୍ ପଦ୍ଧତି ହିସାବେ ଆଞ୍ଚଳିକ୍ ଭାବେ କେନ୍ତି କିରି ପଢ଼ା ବି କେନ୍ତା କରି ସେ ଜିନିଷ୍ କେ ଚିହ୍ନାବେ କଠିନ୍ କଠିନ୍ ଶବ୍ଦକେ ଆମର ଆଞ୍ଚଳିକ୍ ଭାଷା ହିସାବେ ଅନୁବାଦ କରି କିରି ପଢ଼ାବେ ସେନ୍ତା ପ୍ରକାର ଶିକ୍ଷା ବ୍ୟବସ୍ଥା ହେବାର୍ କଥା